ହ୍ୟାଲୋ ବିନୋଦ ଭାଇ କହୁଥିଲେ ଆପଣ ଜାଣିପାରିଲେ ମୁଁ କହୁଥିଲି ଭୁବନରେ ଆପଣ ଆଣିକି ଛାଡ଼ି ଦେଇଥିଲେ ଭୁବନେଶ୍ୱରରୁ ଆପଣ କାଲି ଯେଉଁ ରାତିରେ ଗାଡ଼ି ଚଲେଇକି ଆଣିଲେ ମୋତେ ବହୁତ ଭଲ ଲାଗିଲା ଆପଣଙ୍କ ଗାଡ଼ି ଚଲା ଆପଣଙ୍କ ବ୍ୟବହାର ଆପଣଙ୍କ ଆଚାର ସବୁ ବହୁତ ଭଲ ଲାଗିଲା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ଆଣିକି ମୋତେ ଭଲରେ ଭଲରେ ଆମ ଘରେ ପହଞ୍ଚାଇ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରଖୁଛି